ହ୍ୟାଲୋ ହଁ କା କାଣା ନେବ ଯେ ତୁମେ ଚାଓମିନ୍ ମଞ୍ଚୁରିଆନ୍ ଦୋସା ଚାଟ୍ ଇଡ଼୍ଲି ସବୁ ମିଲ୍ସି ହଁ ପଏସା ମତେ ପରେ ଦେଇଦେବ ହଁ ବେଲେ ଇଟା କେତେକର୍ ନେବ ଯେ ତିନ୍ ହଜାର୍ର ନେବ କାଣା କାଣା ନେବ ଚିକେନ୍ ବିରିୟାନୀ କି ସାଧା ବିରିୟାନୀ ହଁ ହଁ ଚାର୍ ଦିନ୍ ପରେ ମତେ ଦେବ ପଏସା ହଁ

କେଭେ ନେବ ଯେ କାଲ୍କେ

ହଁ କେତେ ଟାଇମ୍ରେ ନେବ ଯେ ମତେ ଟିକେ କଲ୍ ଟିକେ କର୍ବ ଯେ ମୁଇଁ ହେନ୍ତା ବନେଇ ଦେଇଥିମି ଆମର୍ ଜାଗା ସେ ଛକ୍ରେ ଅଛେ ବଲାଙ୍ଗୀର୍ର ହଁ ହଁ ହଁ ଚାର୍ ଦିନ୍ ପରେ ଦେଲେ ବି ଚଲ୍ବା ହେନ୍ତା କିଛି ନାଇନ ହଁ ମୁଇଁ ଥିମି ବେଲେ ସବୁ ପ୍ୟାକ୍ କରିଦେଇଥିମି

ହଁ ହଁ